ଇଲେକ୍ଟ୍ରିକ୍ ଗୋଟିଏ ବିପଦଜନକ ଜିନିଷ ତାକୁ ଓଦା ହାତରେ ଛୁଇଁଲେ ବହୁତ କ୍ଷତିକାରକ ହୋଇଥାଏ ଆମର ଓଦା ହାତ ଆଉ କିମ୍ବା ଛିଣ୍ଡା କପଡ଼ା ତାରକୁ ଧରିବା ଦ୍ବାରା ଆଘାତ ମଧ୍ୟ ଲାଗିଥାଏ ଯାହାକି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ ବେଳେବେଳେ ଇଲେକ୍ଟ୍ରିକ୍ ଆଘାତ ଯୋଗୁଁ ଅନେକ ଲୋକ ପ୍ରାଣ ହରେଇଥାଆନ୍ତି ଘରଦ୍ୱାର ପୋଡ଼ି ଯାଇଥାଏ ଅତି ଏହିସବୁ ପ୍ରତି ସତର୍କ ଅବଲମ୍ବନ କରିବାକୁ ପଡ଼ିଥାଏ ସାବଧାନ ପୂର୍ଣ୍ଣ ହୋଇଥିବା ଏହିସବୁର ବ୍ୟବହାର କରିବାକୁ ହେବ